ହ୍ୟାଲୋ ଟୁଟୁ ବାବୁ ତୁମକୁ ମୁଁ ଆଠ ଆଠଟା ସୁଦ୍ଧା ଆସିବାକୁ କହିଥିଲି କିନ୍ତୁ ତୁମେ ବର୍ତ୍ତମାନ ସୁଦ୍ଧା ଦେଖା ନାହିଁ ବର୍ତ୍ତମାନ ସମୟ ହେଇ ଦଶଟା ବାଜିବାକୁ ଯାଉଛି ତେଣୁ ମୁଁ ବହୁତ ବିଳମ୍ବ ହେଇଗଲି ତୁମେ ତୁମ ଗାଡ଼ିଟାକୁ ଆଉ ଆଣନି ମୁଁ ଅଲ୍ଗା କୋଉଥିରେ ଚାଲିଯାଉଛି